ଗୋପବନ୍ଧୁ ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସ ଜଗତର ଏକ ସୁନାମ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ସେ ତାଙ୍କ ଜୀବନ ସମୟରେ ବହୁତ ଗୁଡ଼ିଏ କବି ଓ ଗଳ୍ପ ଆଦି ରଚନା କରିଛନ୍ତି ଓ ସେଥିମଧ୍ୟରୁ ଲାବଣ୍ୟବତୀ କଠିଲା ସୁନ୍ଦରୀ ଇତ୍ୟାଦି ତାଙ୍କର ରଚନା ଗୁଡ଼ିକ